ପ୍ରଦର୍ଶନକୁ ବଢ଼ାଇବା ପାଇଁ ମୁଁ ଗୀତ ଗାଇବା ସମୟରେ ଶରୀର କୁ ସ୍ଥିର ରଖିଥାଏ ଏବଂ ମୁହଁର ଭାବକୁ ହସହସ ମୁଖରେ ଗୀତ ଗାଇବା ପାଇଁ ଚେଷ୍ଟା କରେ ଏବଂ ଗୀତ ଗାଇବା ସମୟରେ ଗୀତର ଭାବ ଅନୁସାରେ ମୁହଁ ଏବଂ ଶରୀରର ଭାବରେ ମଧ୍ୟ ପରିବର୍ତ୍ତନ ହୋଇଥାଏ ଉନ୍ନତ ସ୍ୱର ପାଇଁ ମୁଁ ଉଷୁମ ପାଣି ପ୍ରାୟତଃ ଦିନକୁ ତିନି ଚାରି ଥର ପିଏ ଏବଂ ଅଦା ସବୁବେଳେ ପ୍ରାୟ ନିଜ କଳରେ କିନି ଜାକି ଥାଏ ଯାହା ଦ୍ୱାରା ଆମର କଣ୍ଠ ଭଲସେ ଫିଟିବା ଦ୍ୱାରା ସ୍ୱର ଉଚ୍ଚ ହୋଇଥାଏ ଏବଂ ଗୀତ ଗାଇବାରେ କିଛି ବି ଅସୁବିଧା ହୁଏ ନାହିଁ ଯାହାଦ୍ୱାରା ଲୋକମାନଙ୍କ ପାଖରେ ଖୁବ ଭଲରେ ଯାଇକି ଗୀତଟି ପହଁଞ୍ଚି ପାରିଥାଏ ଏବଂ ମସଲାଯୁକ୍ତ ଖାଦ୍ୟ ମଧ୍ୟ ମୁଁ ଖାଏ ନାହିଁ ଏବଂ କୌଣସି ପ୍ରକାରର ଥଣ୍ଡା ଏବଂ ଆଇସକ୍ରିମ୍ ମଧ୍ୟ ମୁଁ ସେବନ କରେ ନାହିଁ